ମୁଁ ସମସ୍ତଙ୍କ ସହ ଭଜନ କରିବାକୁ ଭଲପାଏ କାରଣ ଏପରି ସମୟ ସମସ୍ତଙ୍କ ଜୀବନରେ ବା ସବୁବେଳେ ଆସିନଥାଏ ଏହା ଗୋଟିଏ ସହଭାଗିତାର ସମୟ ଅଟେ କାରଣ ଏହି ସ୍ଥାନରେ ଆମେ ଏକତ୍ରିତ ହୋଇ ସାଙ୍ଗସାଥୀ ଫ୍ୟାମିଲି ଅନ୍ୟ ଦୂରରୁ ଆସିଥିବା ଅତିଥିମାନଙ୍କ ସହିତ ଗୋଟିଏ ବନ୍ଧୁ ମିଳନର ସମୟ ହୋଇଥାଏ ମୁଁ ଜନ୍ମଦିନ ଅବସରରେ ଲୋକମାନଙ୍କୁ ରାତ୍ରି ଭୋଜନ ଠାରୁ ମଧ୍ୟାହ୍ନ ଭୋଜନ ଦେବାକୁ ଇଚ୍ଛା ପ୍ରକାଶ କରେ କାରଣ ମଧ୍ୟାହ୍ନ ଭୋଜନ ଦିନ ସମୟରେ ହୋଇଥାଏ ଦିନ ସମୟରେ ହୋଇଥିବା ଯୋଗୁଁ ସମସ୍ତ ଅତିଥି ଆସିପାରନ୍ତି ଆମେ ସମସ୍ତଙ୍କ ଆତିଥ୍ୟ ସତ୍କାର ମଧ୍ୟ କରିପାରିଥାଉ ଯାହାଫଳରେ ସମସ୍ତେ ଖୁସି ଅନୁଭବ କରିପାରନ୍ତି ମୁଁ ଆମ ଖ୍ରୀଷ୍ଟମାସ୍ ରାତ୍ର ଭୋଜନରେ ଯୋଗ ଦେଇଥିଲି ଅନେକ ଲୋକ ଏକତ୍ରିତ ହୋଇଥାନ୍ତି କାରଣ ସେହିଦିନ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ଅଟେ ଏହା ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀ ନିଜ ନିଜ ଘରେ ଏବଂ ଚର୍ଚ୍ଚରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ପ୍ରାର୍ଥନା କରିଥାଆନ୍ତି ଏହାକୁ ସମସ୍ତେ ମହା ଆନନ୍ଦରେ ପାଳିଥାଆନ୍ତି ଆଉ ଏହାକୁ ବଡ଼ଦିନ ମଧ୍ୟ କହିଥାନ୍ତି